ହ୍ୟାଲୋ ହଁ ମ୍ୟାଡ଼ାମ୍ ନମସ୍କାର ଆପଣଙ୍କ ନାଁ କ'ଣ କସ୍ତୁରୀ ସାହୁ ନାଇଁକି ଆଉ ଆପଣଙ୍କର ତ ବଢ଼ିଆ ଷ୍ଟଲ୍ ଅଛି ହଁ ଆଉ ସବୁ ଫାଷ୍ଟଫୁଡ଼୍ ମାନେ ଏଇ ଯେଉଁ ଛଣାଛୁଣି ଜିନିଷ ଲଗେଇଛନ୍ତି ନାଇଁକିି ହଁ ସବୁ କ'ଣ କେମିତି ରେଟ୍ କରିଛନ୍ତି ଆପଣ ଆଉ ଏତେ ହଁ ନା ସେଇଟା ତ ଆହୁରି କମ ରେଟ୍ ଆଜ୍ଞା ହଁ ହଁ ହଁ ଆଚ୍ଛା ଆଉ ଆମର ତ କଲିକତାରେ ବହୁତ ଶସ୍ତା ଆଉ ଆପଣ କେମିତି ଏତେ ଆଛ ରେଟ୍ ନେଉଛନ୍ତି ହଁ ଆଚ୍ଛା ଶସ୍ତା ସେପଟେ ଶସ୍ତା କଲିକତାରେ କଲିକତାରେ ଶସ୍ତା ଆପଣ ଦଶ ଟଙ୍କା ଲେଖାଏଁ କରୁଛନ୍ତି ହଁ ଆଚ୍ଛା

ହଁ ହଁ ହଁ ଆଚ୍ଛା ଆଉ ଆପଣଙ୍କର ସବୁ କେଉଁମାନେ ସବୁ ଖାଉଛନ୍ତି ଷ୍ଟଲ୍ରୁ କେଉଁ ଲୋକମାନେ ବେଶୀ ନେଉଛନ୍ତି ଆପଣଙ୍କ ଷ୍ଟଲରୁ ସବୁ କେଉଁ ଲୋକ ନେଉଛନ୍ତି ହଁ ଆଚ୍ଛା ହଉ ଠିକ୍ ତାହେଲେ ଆମେ ବି ହଁ ଆମେ ବି କିଛି ନବୁ ଆପଣଙ୍କ ଦୋକାନରୁ ଟିକେ ଶସ୍ତାରେ ଦେବେ ଆଉ ଆଚ୍ଛା ହଉ ତା'ହେଲେ ଆମେ ଯାଉଛୁ ଆପଣଙ୍କ ଦୋକାନକୁ ଆଉ

ଆଜ୍ଞା ହଁ ହଁ ହଁ